ହ୍ୟାଲୋ

ହଁ ଆଜ୍ଞା କ'ଣ ଆପଣଙ୍କୁ କ'ଣ ସୁବିଧା କରିଦେବି କ'ଣ କଲେ ହବ ଆପଣ କହୁନ ଆଜ୍ଞା ନା ଆମ ଷ୍ଟାଫ୍ ଟିିକେ କମି ଅଛି ସେଥିପାଇଁ ଆଜ୍ଞା ମାଫ କରିଦେବେ ଟିକେ ପ୍ରୋବ୍ଲେମ୍ ହେଇଛି ତ ୱାଇ ଫାଇ ତାର ଗୋଟେ କଟିଯାଇଛି ସେଥିପାଇଁ ଟିକେ ଟାଇମ୍ ଲାଗିବ ନା ମୁଁ ପ୍ଲାସ୍ ଧରିନି ସେଥିପାଇଁ ମୋ ଷ୍ଟାଫ୍ ଆସିଲେ ନା ନା ସେ ଆମର ଇଲେକ୍ଟ୍ରିସିଆନ୍ ଦୁଇ ଦିନ ପାଇଁ ଛୁଟି ହେଇଯିବ ତା' ମାଆର ଦେହ

ଗୋଟେ ନାହିଁ ଯୋଡ଼େ ଥିଲା ଯେ ଗୋଟେର ଦେହ ଖରା ଗୋଟେ ତା'ର ଏ କରେଣ୍ଟ ମାରିକି ବେହୋସ ପଡ଼ିଛି

ହେଭି ସେଥିପାଇଁ ହଁ ସେଥିପାଇଁ ତୁମେ ଜଲ୍ଦି ଶୀଘ୍ର ଅତି ଶୀଘ୍ର ଭାଗ ବିଲ୍ ପାସ୍ କରିଦିଅ ଆଉ ଯାଅ କିି ନାହିଁ ଖାଇଲ କାହାକୁ କମ୍ପ୍ଲେନ୍ କରିବ କେଉଁ ସବୁ କି ଆଜ୍ଞା ଭୁଲିଗଲା ଅତି ଶୀଘ୍ର ସବୁ କରୁଛି ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ଟିକେ ସମୟ ଲାଗିବ ଦଶ ମିନିଟ ଆଜ୍ଞା ଠିକ୍ ଅଛି ଆଜ୍ଞା